ହଁ ଭାଇ ମୁଁ ଭୁବନରୁ କହୁଥିଲି ମୁଁ ଗୋଟେ ଅଟୋ ବୁକ୍ କରିବା ପାଇଁ ଚାହୁଁଛି କି ଭୁବନେଶ୍ୱରରେ ମୋର ବହୁତ ଜାଗା ବୁଲିବାର ଅଛି ମାନେ ଅଟୋ ମାନେ ସେ ଯେଉଁ ହେଲା ମାନେ ବାଦାମବାଡ଼ି ଆମର ଇଆଡ଼େ ଅଛି ମ୍ୟୁଜିୟମ୍ ହେଉ କିମ୍ବା ଆମର ପୁରୀ ହେଉ ବହୁତ ଜାଗା ବୁଲିବାର ଅଛି ମାନେ ପୁରୀ ହେଲା ପୁରୀ ଗୁପ୍ତେଶ୍ଵର ମାନେ ଗୁପ୍ତେଶ୍ଵର ମାନେ ଏମିତି ଅଛି ଦିଟା ଜାଗା ଖଣ୍ଡେ ବୁଲିବାର ଅଛି ଫ୍ୟାମିଲି ନେଇକି ତ ଆପଣ କ'ଣ କେମିତି କହୁଛନ୍ତି ହଁ ନା ପୁରୀ ଯିବାର ଅଛି

ନାଇଁ ଭୁବନେଶ୍ୱରରୁ ଭୁବନେଶ୍ଵରରୁ ପୁରୀ ଯିବୁ ହଁହଁ

ନା ନା ମାନେ ଦିନସାରା ରହିଲେ କ'ଣ କେମିତି ରେଟ୍ ଅଛି ଆଉ ଛାଡ଼ିଦେଇକି ଆସିଲେ ରେଟ୍ କ'ଣ ହଁ ହଉ ଠିକ୍ ଅଛି ତା'ହେଲେ ମୁଁ ରାଜି ଆପଣଙ୍କ କଥାରେ ଆଉ ତା'ହେଲେ ଦିନ ସାରା ଆପଣ ରହିଯିବେ ଆମର କାମ ସରିଲେ ସାଙ୍ଗରେ ପଳେଇଆସିବୁ ନାଇଁ ଜଗନ୍ନାଥ ମନ୍ଦିର ଦର୍ଶନ କରାହେବ ତା'ପରେ ହେଉଛି ଲହଡ଼ି ଫହଡ଼ି ଭଙ୍ଗା ହେବ ଗାଧୁଆ ହେବ ବୁଲାବୁଲି କରିକି ଆସିବୁ ଆଉ ମଠ ନା ସବୁ ବୁଲିବାନି ଅଧା ବୁଲାବୁଲି କରିବୁ ଆଉ ଆମେ ଯିବୁ ସେଆଡ଼େ ଯିବୁ ବୁଲିକି ପଳେଇଆସିବୁ ଆଉ ଆମେ କ'ଣ ପଇସାରେ କମ୍ପ୍ରମାଇଜ୍ ନାହିଁ ଆମେ ଅଧିକ ପଇସା ଆପଣ କ'ଣ ଅଛି ଆପଣ ଚାହିଁଲେ ଟୋଟାଲ୍ ଓଲ୍ଡ ଟାଉନ୍ ବୁଲେଇକି ବି ମାନେ ମାନେ ଟଙ୍କା ପାଞ୍ଚ ହଜାର ହେଇକି କରି ପାରିବେ କିନ୍ତୁ ଆମର ସେତିକି ନାହିଁ ନା ଆମେ ଚାହୁଁଛୁ କମ୍ ମାନେ ବଜେଟ୍ ହିସାବରେ ଦୁଇ ହଜାର ପଚିଶ ଶହ ଭିତରେ ନାଇଁ ଆପଣ କହିଲେ ଠିକ୍ ଶୁଣନ୍ତୁ ଠିକ୍ ରେଟ୍ କହିଲେ ଆମେ ଦୁଇ ତିନି ଦିନି ଭିତରେ ବାହାରିଯିବୁ ସେଥିପାଇଁ କହୁଛି ନାଇଁ ନାଇଁ ଆପଣ ଛାଡ଼ିଦେଇକି କହୁଥିଲେ ଆସିବେ ବୋଲି ତଥାପି ରହିଯାଆନ୍ତୁ ନହେଲେ ଦେଖିଆ ଆଉ ପାଞ୍ଚ ଶହ ହଜାରେ ଅଧିକା ପଡ଼ିବ କିନ୍ତୁ ରହିଯିବେ ଟୋଟାଲି ଏକାଥରେ ଗୋଟେ ଦିନ ବୁଲାବୁଲି ସରିଲା ପରେ ସାଙ୍ଗ ହୋଇକି ପଳାଇଆସିବା ଆଉ ହଁ ଆମେ ତ ହଁ ତିନି ଜଣ ପଳେଇବୁ ସେଥିରେ କ'ଣ ଅଛି ହଉ ଠିକ୍ ଅଛି ହଉ ମୁଁ ମୁଁ କାଲି କାଲି କାଲି ସକାଳେ ଆପଣଙ୍କୁ ଜଣାଉଛି ହଁ ସକାଳୁ ସକାଳୁ ଫୋନ୍ କରିବି ହଉ ଠିକ୍ ଅଛି ହଉ ହଁ